ହେ ପ୍ରଭୁ ଜୟ ଜଗନ୍ନାଥ ଆମ ଅଞ୍ଚଳରେ ପ୍ରାୟ ଇଏ ଚାଷ କାମଟା ହେଲା ପ୍ରଧାନ ଆଉ ସେଥିଭିତରୁ ଚାଷ କରିବା ପାଇଁ ହେଲେ ବିଲରେ ପ୍ରଥମେ ହଳ କରୁ ତାସାହିତ ଖତ ଦେଉ ଖତ ଦେଇକି ତଳା ପକାଉ ବିହାନ ମାରିକି ଚାଷ କରାଯାଏ ତାପରେ ଧାନ ଅମଳ କରାଯାଏ ତାସହିତ ଚାଉଳ ଧାନରୁ ଚାଉଳ ଅମଳ କରି ଖାଦ୍ୟରୂପେ ବ୍ୟବହାର କରିଥାଉ ଡ଼ାଲି ଜାତୀୟ ଫସଲ ଡ଼ାଲି ଜାତୀୟ ଫସଲ ମୁଗ ବିରି ଆଉ ବୁଟ ଏଇ ସବୁ ଖରା ଦିନେ ଚାଷ କରାଯାଏ ଆଉ ଝୋଟୋଟା ବି ଖରା ଦିନେ ଚାଷ ହୁଏ ନଡ଼ିଆ ଗଛ ବି ଗୁଟେ ଦୁଇଟା ଦେଖିବାକୁ ମିଳିଥାଏ ହଳଦୀ ଗଛ ଶୀତ ଋତୁରେ ମଧ୍ୟ ହେଇଥାଏ ବର୍ଷା ଋତୁରେ ହୋଇଥାଏ ଆଉ ଖରା ହେଲେ ତାକୁ ହଳଦୀ କାଢ଼ି ସେ ଭିତରୁ ଗୁଣ୍ଡ କରି ହଳଦୀ ବ୍ୟବହାର କରାଯାଏ ଆଉ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଶୀତ ଋତୁରେ ଚାଷ କରାଯାଏ ସେଥିରୁ ଏଇ ଯେଉଁ ମାନେ ଆଳୁ ବାଇଗଣ ବିଲାତି ଏଇ ସବୁ ପନିପରିବା ଚାଷ କରାଯାଏ ଏଇଗୁଡ଼ିକ ଶୀତ ଋତୁରେ କରାଯାଏ ଏଇ ଶୀତ ଋତୁରୁ ଆରମ୍ଭ କରି ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ଋତୁରେ ମଧ୍ୟ ଚାଷ କରାଯାଏ ତାସହିତ ବିଭିନ୍ନ ଫୁଲ ଗଛ ମଧ୍ୟ ଚାଷ କରାଯାଏ ଯିଏ ଯେଉଁ ଚାଷ କରିପାରିଲେ କରିପାରେ ସହାୟତା ହୋଇଥାନ୍ତି ସେ ସେଇ ପ୍ରକାର ଚାଷ କରିଥାନ୍ତି ଫୁଲ କିଏ ଚାଷ କରି କିଏ ପନିପରିବା କିଏ କୃଷି ବିଭିନ ଲୋକ ବିଭିନ ଚାଷ କରିବା ପାଇଁ ଖୁସି ପାଇଥାନ୍ତି ତ ସେଥି ପାଇଁ ଲୁକମାନେ ବିଭିନ ପ୍ରକାର ଚାଷ କରିଥାନ୍ତି